ହଁ ଆମର୍ ଇନ ଭଲ୍ ସୁବିଧା ମାନେ ଅଛେ ଲଞ୍ଚ୍ ମାନେ ଅଛେ ଫାଇଭ୍ ଷ୍ଟାର୍ ହୋଟେଲ୍ମାନେ ଅଛେ ବାହାରୁ ଯେନ୍ ଲୋକ୍ ପିଅନ୍ ଆସିବେ ରହେବାର୍ଲାଗି ଭଲ୍ ସୁବିଧା ଅଛେ ଆଉ ଖାନା ପିନା ବି କର୍ବାର୍ ଲାଗି ଭଲ୍ ସୁବିଧା ଅଛେ ରହିକରି କେନ୍ସି ଜିନିଷ୍ କର୍ବାର୍ ଲାଗି ବି ସୁବିଧା ଅଛେ ବୁଲା କିନ୍ଦ୍ରା କର୍ବାର୍ ଲାଗି ବି ଭଲ୍ ସୁବିଧା ଅଛେ ଆମର୍ ଇନ ଆର୍ ବହୁତ୍ ସୁବିଧା ହିସାବେ ଆମର୍ ଅଞ୍ଚଲ୍ରେ ବାହାରୁ ଲୋକ ଆସିଲେ ଭଲ୍ ସୁରକ୍ଷିତ୍ରେ ରହିପାର୍ବେ ସେନ୍ତା ସୁବିଧା ଅଛେ ଆର୍ କୌଣସି ଅସୁବିଧା ନାଇଁନ ବାହାରୁ ଯେହେତେ ବି ଲୋକ୍ ଆସିଲେ ଯିଏ ବି ଆସିଲେ ତାଙ୍କର୍ ଲାଗି ଭଲ୍ ସୁବିଧା ରହେବାର୍ ଲାଗି ଅଛେ ଆଉ ସବୁପ୍ରକାର୍ର ସୁବିଧାମାନେ ଅଛେ ବୁଲାବୁଲି କରି ଆସ୍ବା ଆସିକରି ସବୁ କିଛି ଅସୁବିଧା ନାଇନ ସବୁ ସୁବିଧା ହିସାବେ ଚାଲିଚେ ଇନ ଭଲ୍ ଭଲ୍ ହୋଟେଲ୍ମାନେ ଅଛେ ଆଉ ସବୁ ଭଲ୍ ହିସାବେ ହଉଛେ ଆଉ ସବୁ ଇନ ଚାଲିଛେ ଭଲ୍ ସୁବିଧା ହିସାବେ ବହୁତ୍ ଲୋକ୍ ଜନ୍ ତ ଆଉଛନ୍ ଯଉଛନ୍ ଆଉ ସୁବିଧା ହିସାବେ ରହୁଚନ୍ ଲଞ୍ଚ୍ମାନ୍ଙ୍କୁ ଭଲ୍ ସୁବିଧା ରହୁଚେ କିଛି ଅସୁବିଧା ନାହିଁ ଲୋକେ ରହୁଚନ୍ ଆଉ ଦୁଇ ଚାର୍ ଦିନ୍ ପାଞ୍ଚ୍ ଦିନ୍ ଯାହାବି ରହନ୍ ସପ୍ତାଟେ ରହନ୍ ମାସେ ରହନ୍ ରହିକିରି ଫେର୍ ତାଙ୍କର୍ ଜାଗାକେ ଯାଉଛନ୍ ଫେର୍ ଆଉଚନ୍ ଫେର୍ ରହୁଚନ୍ ଆଉ ଭଲ୍ ହିସାବେ ସୁନ୍ଦର୍ ହିସାବେ ରହିକିରି ବୁଲାବୁଲି କରିକିରି ତାଙ୍କର ଯେନ୍ଟା ଯେନ୍ଥିର୍ ଲାଗି ଆଉଛନ୍ ସବୁ କାମ୍ ପଟେଇକରି ସେ ଲଞ୍ଚ୍ରେ ତାଙ୍କର ସବୁ ହିସାବ୍ କିତାବ୍ କରିକିରି ଯାଉଛନ୍ ଫେର୍ ଆଉଛନ୍ ଲୋକେ ଫେରି ଯାଉଛନ୍ ଇତ୍ୟାଦି ଚାଲିଛେ ଆମର୍